ଆମ ଅଞ୍ଚଳରେ ସବୁଠାରୁ ଅଧିକ ଉତ୍ପାଦନ ଧାନ ଏବଂ କପାଚାଷ କରାଯାଏ ଧାନରେ ମଧ୍ୟ ବହୁତ ଅଧିକ ଲାଭ ପାଆନ୍ତି ଆମ ଅଞ୍ଚଳର ଲୋକମାନେ ଚାଷ କରି କାହିଁକି ଆଜିକାଲି ମୁଖ୍ୟ ହେଉଛି ଧାନ ଏବଂ କପାରେ ମଧ୍ୟ ଆମ ଅଞ୍ଚଳର ଲୋକମାନେ ଚାଷ କରିକି ବହୁତ ଅଧିକ ଲାଭ ପାଆନ୍ତି କାହିଁକି କପା ଆମ ବାହାରୁକୁ ଦେଶ ମଧ୍ୟ ଯାଏ ଲୋକମାନେ ତେଣୁ କରି କପା ବହୁତ ଚାଷ କରନ୍ତି ଆମ ଅଞ୍ଚଳର ଲୋକମାନେ ବହୁତ ଲାଭ ମଧ୍ୟ ପାଇଥାନ୍ତି କରି କପାରେ ବହୁତ ଲୋକଙ୍କୁ ଲାଭ ମିଳିଥାଏ